ଆମର ଭଲ ରୋଷେଇ ହେଉଛି ମାଂସ ଆମେ ମାଂସ ଭଲ ରୋଷେଇ ଆମେ ୟୁଟ୍ୟୁବ୍ରୁ ଟିପି ମାଂସ ଏମିତି ବନା ହୋଇଛି ଦେଖି ଆମେ ସେହି ପ୍ରକାରେ ରୋଷେଇ କରିଲୁ ଚିକେନ୍ ଏମିତି ୟୁଟ୍ୟୁବ୍ରେ ଟିପି ଚିକେନ୍ ଏମିତି ଭାବରେ ରୋଷେଇ ହୁଏ ଚିକେନ୍ ବିରିୟାନୀ ଆମେ ୟୁଟ୍ୟୁବ୍ରୁ ଟିପି କରି ରୋଷେଇ ଦେଖି ରୋଷେଇ ଚିକେନ୍ ରୋଷେଇ କରିଲୁ ଆମେ ବହୁତ ଭଲ ଭାବରେ ରୋଷେଇ କରିଛୁ ଘର ଲୋକ ଚିକେନ୍ ରୋଷେଇ ଖାଇ ଭଲ ଲାଗୁଛି ବୋଲି ଘରେ ସମସ୍ତେ କହିଲେ ଚିକେନ୍ ତରକାରୀଟା ବହୁତ ଭଲ ହୋଇଛି